ଆମର୍ ପାରମ୍ପାରିକ୍ ଖେଲ୍ ହେଲା କ୍ରିକେଟ୍ ଆମେ କ୍ରିକେଟ୍ ହିଁ ଖେଲୁଁ ସଦାବେଲେ ଆମ ଯେତେ ଗାଁ'ର୍ ଲୋକ୍ ଅଛନ୍ ସବୁ କ୍ରିକେଟ୍ ହିଁ ପସନ୍ଦ୍ କରୁଁ ଆମେ କ୍ରିକେଟ୍ ହିଁ ଖେଲୁଁ ବର୍ଷା ହେଉ ଧୂପ ହେଉ ଯେତେ ଶୀତ ହେଉ ଆମେ ସଦାବେଲେ କ୍ରିକେଟ୍ ହିଁ ଖେଲୁଁ କ୍ରିକେଟ୍ ହିଁ ଆମର୍ ପସନ୍ଦ୍ ଲାଗେ ଆମେ ମେଚ୍ମୁଚା ବି ହେଲେ କ୍ରିକେଟ୍ ଖେଲୁଁ ଆରୁ ବେଟ୍ ବଲ୍ ବି ହେଲେ ସବୁ ଲୋକ୍ ଚାନ୍ଦା କରୁଁ ବେଟ୍ ବଲ୍ ଘିନୁ ଆରୁ ସବୁ ଆମର୍ ଘର ପାଖରେ ଗୁଟେ ପଡ଼ିଆ ଅଛେ ସେ ଏରିଆରେ ଆମେ ସବୁ ଠୁଲ ହେଉଁ ଆର୍ ସବୁ ଖେଲୁଁ ଆରୁ ଯେତେ ମାସରେ ହେଉ ଆମେ ସଦାବେଲେ କ୍ରିକେଟ୍ ହିଁ ଖେଲୁ କ୍ରିକେଟ୍ ହିଁ ଆମର ପ୍ରିୟ ଆରୁ କ୍ରିକେଟ୍ ହିଁ ଜିତୁଁ ୱାର୍ଲ୍ଡ କପ୍ ରେ ଆର୍ ଖେଲୁଁ ବହୁତ୍ ସାରା ଆରୁ ମୁଁ ତ ବୋଲିଂ କରେ ବେଟିଂ ତ ହେତେ ଚାନ୍ସ ମିଳୁନି ତ ମୁଁ ଖାଲି ବୋଲିଂ କରେ ଆରୁ ମୋର ଯେତେ ବଡ଼ ବଡ଼ ଲୋକେ ସବୁ ବେଟିଂ ଯାଆନ୍ ଆରୁ ଆମେ ଖେଲୁଁ ଚାଏର୍ ଓଭ୍ରିଆ ଦିନ୍କୁ ଚାଏର୍ ଓଭ୍ରିଆ ଆମେ ଖେଲୁଁ ଆର୍ ଛଅ ଓଭ୍ରିଆ ଖେଲିଦେଲେ ତ ଅନ୍ଧାର୍ ହେଇଯାଏ ଇ'ଟା ଶୀତ୍ ମାସ୍ ଚାଲୁଛି ନା ତ ଜଲ୍ଦି ହି ଅନ୍ଧାର୍ ହେଇଯାଏ ତ ଆମେ ଚାଏର୍ ଚାଏର୍ ଓଭ୍ରିଆ ହିଁ ଖେଲୁଁ ଚାଏର୍ ଚାଏର୍ ଓଭ୍ରିଆ ଖେଲିକରି ଏବେ ଲୋକ୍ ତ ବହୁତ୍ ଏବେ ତ କମ୍ କମ୍ ଲୋକ୍ ଆସୁଛନ୍ତି ଖାଲି ଖେଲୁଁ ଆମେ ଗୁଟେ ଆଡ଼େ ଏଖେନ୍ ଖେଲୁଁ ବାକି ସବୁ ଫିଲ୍ଡ ଆର୍ ଫିଲ୍ଡ ବି ଟିକେ ବାଆଁକୁ ଟାଁକ୍ଡ଼ୁ ଅଛେ ଯେ ଟିକେ ଆମେ ଫିଲ୍ଡ ଆମେ ଯାଏସୁଁ ବାଲୁ ବୁଲାକି ମାଏଟ୍ମୁଟା ବି ଆନ୍ସୁଁ ତୁପ୍ସୁଁ ସାଇଜ୍ କର୍ସୁଁ ଆର୍ ଟିକେ ବାଉଣ୍ଡ୍ରି ଫାଉଣ୍ଡ୍ରି ଟିକେ ଦେସୁଁ ସାର୍କିଲ୍ ନେ ସବୁ ଖେଲ୍ସୁଁ ଆର୍ କେତେ ଦିନ୍ ହେଲା ତ ଏବେ ପିଲାମାନେ ବି ଟିକେ କମ୍ ଆଉଛନ୍ ଯେ ଆମେ ତିନ୍ ଚାଏର୍ଟା ଆଏସୁଁ ଆର୍ ସାର୍କିଲ୍ ଖେଲ୍ସୁଁ ସେଟା ଭି ବଲ୍ରେ ଗୁଟେ ଖେଲ୍ସୁଁ ସାରକିଲ୍ ସେଟା ଫସ୍କୋ ବଲ୍ ଆରୁ ଆରୁ ଆମେ ଗ୍ରୀନ୍ ବଲେ ବି ଅଧା ଖେଲ୍ସୁଁ ଯେ ଏବେ ଗ୍ରୀନ୍ ବଲ୍ ତ ଏବେ ମେଚ୍ ହେଉନି ତ ରେଡ଼୍ ବଲ୍ ଏଖେନ୍ ଚାଲୁଛେ ରେଡ଼୍ ବଲ୍ ଏଖେନ୍ ଆମେ ସଦାବେଲେ ଖେଲୁଛୁଁ ନ ନିଭିଆ ବଲ୍ ସେଟା ଆମେ ରେଡ଼୍ ବଲ୍ ଏଖାନ୍ ଏବେ ଶିଖୁଛୁଁ ଏବେ ଟିକେ ମାରାମୁରି ଟିକେ କରୁଛୁଁ ତ ଆମେ ତ କେଚ୍ ହୋଲଡ଼୍ ତ ହାତହୁତା ବି ଟିକେ ଦୁଖୁଥିବା ତ ସେ ଗ୍ଲୋଭ୍ ମିଲ୍ସି ହାତର୍ ଟା ସେଟା ଲଗେଇକରି ଆମେ ମାରୁଁ ଆର୍ ଖେଲୁଁ ଆରୁ କ୍ରିକେଟ୍ ବେଟ୍ ବଲ୍ ସବୁ ମିଲ୍ଲେ ନେ ଆମେ ଆରୁ ଏବେ ତ ବେଟ୍ ଦୁଇଟା ବି ଡିଭାଇଜ୍ ହେଇଛେ ତ ଏବେ ହେଣ୍ଡିଲ୍ ଲଗା ଲଗାମୁ ଆରୁ ଖେଲ୍ମୁ ଏବେ ଦୁକାନ୍କେ ଯିମୁ ପଇସା କେତେ ଦେମୁ ଆର୍ ସବୁ ଲୋକ୍ ଚାନ୍ଦା କର୍ମୁ ଆରୁ ବେଟ୍ ବି ତ ନାଇଁ ତା'ର୍ପରେ ଦୁଇ'ଟା ବେଟ୍ ଏଖାନ୍ ଅଛେ ଆମର୍ ସ୍କୋପ୍ ବେଟ୍ ବି ସବ୍କର୍ ପାଖ୍ରେ ଅଛେ ଖାଲି ଆମ ଗାଁ ପାଖ୍ରେ ଏକା ସ୍କୋପ୍ ବେଟ୍ କିଛି ନାଇଁ ସ୍କୋପ୍ ବେଟ୍ ବି ଦୁଇ'ଟା ତିନ୍'ଟା ଘିନ୍ମୁ ଆର୍ ଖେଲିଯିମୁ ଏବେ ଗାଁ ମାନ୍କେ